ଆମ ଅଞ୍ଚଳ ହୋଉଛି ଜଙ୍ଗଲାତ୍ୟ ଅଞ୍ଚଳ ଏଇ ଅଞ୍ଚଳରେ ଲୋକମାନେ ଜଙ୍ଗଲରୁ ପତ୍ର କାଠ ଝୁଣା ମହୁ ଏଇ ସବୁ ଆଣିକି ବ୍ୟବସାୟ କରିଥାନ୍ତି ପତ୍ର ଆଣିକି ସେଥିରୁ ଖଲି ଦୂନା ଜଙ୍ଗଲରୁ ଝୁଣା ଆଣିଥାନ୍ତି ଶାଳ ଗଛରୁ ଯେଉଁ ଝୁଣା ବାହାରିଥାଏ ସେ ଝୁଣା ଆଣିକି ସେ ଝୁଣାକୁ ବ୍ୟବସାୟ କରିଥାନ୍ତି ମହୁ ମଧ୍ୟ ଆଣିଥାନ୍ତି ଏଇ ପ୍ରକାର ଅନେକ ଦ୍ରବ୍ୟ ଜଙ୍ଗଲରୁ ଆଣିକି ସେମାନେ ବିକ୍ରି କରିଥାନ୍ତି ତା'ସହିତ କାଠ ଆଣିକି କାଟିକି ସେ କାଠକୁ ନେଇକି ବଜାରରେ ବିକ୍ରି କରି ନିଜର ଜୀବିକା ନିର୍ବାହ କରିଥାନ୍ତି ଖରା ଦିନରେ ପାଣି ପାଣିରୁ ବିଭିନ୍ନ ପାଣିକୁ ଲେମ୍ବୁ ମିଶାଇକି ଥଣ୍ଡା ପାଣି କରିକି କୁ ବି ବିକ୍ରି କରିଥାନ୍ତି ଆଉ ଜଙ୍ଗଲତ୍ୟ ଜିନିଷ ମଧ୍ୟ ଅନେକ କିଛି ନେଇକି ସେମାନେ ବିକ୍ରି କରିଥାନ୍ତି କାଠ ପତ୍ର ଝୁଣା ପାଣି ଥଣ୍ଡା ପାଣିକୁ ଏ ଲେମ୍ବୁ ଦେଇକି ମିଶାଇକି ଗୋଟେ ଥଣ୍ଡା ପାଣି କରି ତାକୁ ଅଲଗା କିଛି ମାଧ୍ୟମ